ମତେ ଝୋଟି ଲେଖିବାକେ ବହୁତ ଭଲ୍ ଲାଗ୍ସି ଆମ ଘରେ ସବୁ ଦିନେ ଦୁଆରେ ରୋଙ୍ଗୋଲି ଲେଖ୍ସୁଁ ତା'ପରେ ଯିନ୍ ପୂଜାପର୍ବାଣୀମାନେ ହେସି ସେନେ ମୁଁଇ ଝୋଟି ବି ଆଙ୍କ୍ସି ତ ଆମ ପଞ୍ଚାୟତ ନେ ବି ଯେନ୍ ଫଙ୍କସନ୍ମାନେ ହେସି ସେନେ ମୁଁଇ ଝୋଟି ଲେଖ୍ସି ମତେ ଝୋଟି ଶିଖିବାକୁ ବହୁତ ଭଲ ଲାଗେ ଆରୁ ପୂଜାପାଠ୍ ନେ ବି ଯେ କୌଣସି କ୍ଷେତ୍ର ନେ ବି ମତେ ଝୋଟି ବହୁତ ଭଲ୍ ଲାଗ୍ସି ସବୁ ନି ମୁଁଇ ଝୋଟି ଲେଖ୍ସି ଆଉ ବହୁତ କରି ଲକ୍ଷ୍ମୀ ପୂଜା ବୋଲେ ଲକ୍ଷ୍ମୀ ଚିତା ଆଙ୍କି ଝୋଟି ଲେଖିବା ଲାଗି ମତେ ବହୁତ୍ ବହୁତ୍ ଅନ୍ୟ ଅନ୍ୟ ଜଗନ୍ନାଥ ପ୍ରଭୁ ବି ଗଣେଷ ବି ଏଇଟା ମାନେ ବି ଝୋଟି ନାଇ ମୁଁଇ ଲେଖ୍ସି ଆରୁ ବହୁତ ପ୍ରକାର ଫୁଲ୍ମାନେ ପଦ୍ମ ଫୁଲ୍ ବି ଲେଖ୍ସି ଆର୍ ବିଭିନ୍ନ କରି ମୁଁଇ ଚିତ୍ରାଙ୍କନ ବନା କରି କରି ଝୋଟିମାନେ ଲେଖ୍ସି ମତେ ବହୁତ ଭଲ୍ ଲାଗ୍ସି ପୂଜାପାଠ ମାନ କେ ଲେଖ୍ସି ଯେ କୌଣସି କ୍ଷେତ୍ର ନେ ଗଲେ ମତେ ସବୁ ଲୋକ ଆସନ୍ ତମେ ଲେଖ ଭଲ୍ ଲାଗ୍ସି ବୋଲ୍ସନ୍ ଭଲ୍ ଦିଶ୍ଛି ବୋଲ୍ସନ୍ ତ ମତେ ବହୁତ ଖୁସି ଲାଗ୍ସି ଲେଖ୍ବାର ଲାଗି ମୁଁ ଲେଖ୍ସି